ଦେଖନ୍ତୁ ମୁଁ ଯେତେବେଳେ ସ୍କୁଲ କଲେଜରେ ପାଠ ପଢ଼ୁଥିଲି ସେତେବେଳେ ମଧ୍ୟ କଲମରେ ଲେଖୁଥିଲି ଆଜି ଯେତେବେଳେ ମୁଁ ପାଠ ପଢ଼ିବାପରେ ମୁଁ ଯେତେବେଳେ କମ୍ପୁଟର ଶିଖିଲି କମ୍ପୁଟର ଶିଖିବା ପରେ ଲ୍ୟାପ୍ ନିଜର ମଧ୍ୟ ଲାପଟପ ଟେ କଲି କରିବାଦ୍ୱାରା ମୁଁ ମଧ୍ୟ ନିଜେ କିଛି ଜିନିଷ ଯେଉଁଟା କି ଅନଲାଇନରେ କିଛି ଜିନିଷ କାହାକୁ ପଠାଇବାରେ ଅଛି କିଛି ଲେଖିକି ପଠାଇବାରେ ଅଛି କିମ୍ବା କୌଣସି ବାୟୋଡ଼ାଟା ହେଉ କିମ୍ବା କୌଣସି କମ୍ପାନୀ କିଛି ଜିନି କଥା ଲେଖିକି ପଠାଇବାର ଅଛି ତ ସେହି ଜିନିଷଟା ମୁଁ ମୁଁ ଲାପଟପ ମାଧ୍ୟମରେ କିମ୍ବା ମୋବାଇଲ ମାଧ୍ୟମରେ ଟାଇପିଙ୍ଗ କରିକି ଲେଖିକି ପଠାଇଥାଏ ଯେଉଁଟା କି ତୁରନ୍ତ ଯାଇକି ଗୋଟେ ଜାଗାରେ ପହଞ୍ଚିବା ଦରକାର ଆଉ କିଛି ଜିନିଷ ଯେଉଁଟା କି ମୁଁ ସବୁଦିନ ପାଇଁ ସାଇତିକି ରଖିବି ସେମିତି ଜିନିଷ ଯେମିତି କି ମୁଁ ପ୍ରାୟତମ ଗୋଟେ ଡ଼ାଇରୀ ବନାଇଛି ସୁରକ୍ଷିତ ଭାବେ ମୁଁ ସେଇଟାକୁ ରଖେ ସେଇ ଡ଼ାଇରୀରେ ମୁଁ ମଧ୍ୟ ଲେଖିକି ରଖିଥାଏ ଦେଖନ୍ତୁ ଗୋଟେ ଜିନିଷ ଆମେ ଲେଖିକି ରଖିବା ଆଉ କମ୍ପୁଟର ଭିତରେ ମଧ୍ୟ ଫରକ ଅଛି ଆମେ ଭାବୁଛେ କମ୍ପୁଟରରେ ଯଦି ଆମେ ଲେଖିକି ରଖିବା ନା ଆଡ଼ଭାନ୍ସ ଟେକ୍ନୋଲୋଜି ହୋଇଗଲାଣି ସେଥିପାଇଁ କମ୍ପୁଟରରେ ଯଦି ଆମେ ଲେଖିକି ରଖିବା ଦିନେ ସେ କମ୍ପୁଟରଟି ଯଦି ଖରାପ ହୋଇଯିବ ଆମେ ଲେଖିଥିବା ତଥ୍ୟ ମଧ୍ୟ ଲିଭିଯିବାର ସମ୍ଭାବନା ଅଛି ଆଉ ଗୋଟେ ଜିନିଷ ଯଦି ଆମେ ଡ଼ାଇରୀରେ ବି ଲେଖିକି ରଖୁଛେ ତାହାଲେ ମଧ୍ୟ ସେ ପୋଡ଼ିଯିବାର କି ହଜିଯିବାର କିମ୍ବା ବ ବନ୍ୟା ବାତ୍ୟା ଯେକୌଣସି ହେଲେ ସେ ବି ନଷ୍ଟ ହେବାର ସମ୍ଭାବନା ଅଛି ତାହେଲେ ଆମେ ଯେଉଁଠି ବି ମାନେ ଲେଖାଟେ ଆମେ ସୁରକ୍ଷିତ ଭାବରେ ରଖିଲେ ମଧ୍ୟ ତାହା ସୁରକ୍ଷିତ ନୁହଁ ଆମକୁ ଏମିତି ଜିନିଷ କୁ ସୁରକ୍ଷିତ ରଖିବାରେ ଅଛି ଇଲେକ୍ଟ୍ରୋନିକସ ମିଡ଼ିଆ ଆମ ହାତ କଥାରେ ନୁହଁ କିନ୍ତୁ ଡାଇରୀଟେ ଚାହିଁଲେ ଆମେ ସବୁ ଦିନ ତାକୁ ସାଇତିକି ରଖିପାରିବା ସେଥିପାଇଁ ମୁଁ ଅଧିକାଂଶ ଜିନିଷ ମୁଁ କ କାଗଜ କଲମରେ ଲେଖିକି ସବୁଦିନ ପାଇଁ ସାଇତିକି ରଖିଥାଏ